ଦୁର୍ଗମ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନେ ଚାଷ କରିବାକୁ ବିଭିନ୍ନ ସ୍ଥାନକୁ କାମ କରିବା ପାଇଁ ମୂଲ ଲାଗିବା ପାଇଁ ଯାଆନ୍ତି ଖେଳିବାର ସମୟ ନଥିବାରୁ ଯେତିକି ସମୟ ମିଳିଥାଏ ଲୋକମାନେ ତାସ କ୍ରିକେଟ ମନ୍ଦିରରେ ବସି ଲୁଡ଼ୁ ବା ପଡ଼ିଆରେ ଫୁଟବଲ ଖେଳ ଆଦି ଖେଳନ୍ତି ଏବଂ ନିଜକୁ ମନୋରଞ୍ଜନ କରନ୍ତି ଖୁସି ହୁଅନ୍ତି